ଆମର ଏଇଟା ଜଗତସିଂହପୁର ଜିଲ୍ଲା ତ ଆମ ଏଠି ୱେବସାଇଟ୍ ବ୍ୟବହାର ଅଳ୍ପ ଜଣ ମଧ୍ୟେ କରୁଥିବେ କିନ୍ତୁ ଆମର ଏଠି ଅର୍ଡର୍ ମିଳେ ଏଇଟା କଟକ ଭୁବନେଶ୍ୱର ନୁହେଁ ଯେ ସେଠି ୱେବସାଇଟ୍ରେ ଅର୍ଡର୍ କରିଦେଲେ ସାଙ୍ଗେ ସାଙ୍ଗେ ଖାଇବା ଆସି ପହଞ୍ଚି ଯାଇଥାଏ ତ ଆମର ଏଇଠି ସେମିତି ନୁହେଁ ଆମର ଏଇଟା ଗାଁ ଗାଉଁଲିର କଥା ତ ଗାଁ ଗାଉଁଲିରେ ଅର୍ଡର୍ କରୁଛନ୍ତି ଅନଲାଇନ୍ରେ ୱେବସାଇଟରେ ବି କରୁଛନ୍ତି ସେମାନେ ସେଇ ଅର୍ଡର୍ ଦେଇ ଦେଇ ଯାଉଛନ୍ତି ବା ଏଟା ବି କେହି ଦେଖୁନାହାନ୍ତି ସିଏ ଆମକୁ କିଛି ଅଫର୍ ଦେଉଛନ୍ତି କି ଗିଫ୍ଟ ଆକାରରେ କିଛି ଦଉଛନ୍ତି ସେମାନେ କିଛି କିନ୍ତୁ ଆମର ଏଠି ଗାଁ ଗହଳିରେ ତ ଆମର ଏଠି କିଛି ଟୋଟାଲ ବଜାର ଉପରେ କିଛି ଆମର ଅଛି ହୋଟେଲ ମାନଙ୍କର ହୋଟେଲ ନାଁ ସବୁ ମାଉସୀମା ସାହୁ ଏଇ କିଛି ଏମିତି ହୋଟେଲ ଅଛି ତ ଆମେ କଲ୍ କରି ତାଙ୍କୁ ଡାଇରେକ୍ଟ ଆମେ ତାଙ୍କ ସହିତ କଥା ହେଉ କଲ୍ରେ ଆମର ଯାହାବି ଦରକାର ହୁଏ ଆମେ ତାଙ୍କୁ ସେଇଠି କହିଥାଉ ତ ସେମାନେ ସାଙ୍ଗେ ସାଙ୍ଗେ ଅର୍ଡର୍ ଦେଇପାରନ୍ତିନି ବଟ୍ ଆମକୁ ଅର୍ଡର୍ ଦେବା ପାଇଁ ହେଲେ ଆମକୁ ତା କିଛି ଦିନ ଗୋଟେ ଦିନ ପୂର୍ବରୁ କି ହଠାତ୍ ଏମିତି ଦରକାର ପଡ଼ିଲେ ଘଣ୍ଟାଟେ ଦୁଇ ଘଣ୍ଟା ପୂର୍ବରୁ ଆମକୁ ଦେବାକୁ ପଡ଼ିଥାଏ ତ ଆମର କିଛି ସାଙ୍ଗମାନେ ମିଶି ଆମେ ପ୍ୟାଚ୍ ଫେଷ୍ଟ କରିଥିଲୁ ତ ଆମକୁ ରୋଷେଇ ଆମର କରିବାକୁ ଇଚ୍ଛା ହେଲାନି ତ ଆମେ ଅର୍ଡର୍ କଲୁ ଆମେ ମାଉସୀ ମାଙ୍କ ହୋଟେଲରୁୁ ଗୋଟେ ଦିନ ପୂର୍ବରୁ ଅର୍ଡର୍ କରିଦେଇଥିଲୁ କି ଆମର ପଚାଶଟା ବିରିୟାନୀ ଦରକାର ତ ସେମାନେ କହିଲେ କି ଆମର ଆମେ ରେଡ଼ି କରିଦେବୁ ତ ଆମେ ତାପରେ ଆମେ କହିଲୁ କି ଆମର ଆମେ ତ ପଚାଶଟା ବିରିୟାନୀ ଅର୍ଡର୍ କରିଛୁ ତ ଆମକୁ କିଛି ଅଫର୍ ଦିଅନ୍ତୁ କି ଗିଫ୍ଟ ଆକାରରେ କିଛି ଦିଅନ୍ତୁ ସେ କହିଲେ ହଉ କି ଡିସକାଉଣ୍ଟ ବି ଏମିତି ଦିଅନ୍ତୁ ସେ ତଥାପି ହଁ ମାରିଥିଲେ ତା ପର ଦିନ ଯେତେବେଳେ ଆମେ ଗଲୁ ଆମର ଖାଇବା ଅର୍ଡରଟା ଆଣିବା ପାଇଁ କି ସେମାନେ ପଠେଇବି ଦେଇଥିଲେ ତ ସେ ସେଇ ଗିଫ୍ଟ ଆକାରରେ ଆମକୁ ଚକୋଲେଟ୍ ଦେଇଥିଲେ ତ ତାପରେ ପନିରର ପାଞ୍ଚ ଛଅ ପ୍ୟାକେଟ୍ ପନିର ବି ଦେଇଥିଲେ ତାପରେ ଡିସକାଉଣ୍ଟ ବି ସହ ଦେଇଥିଲେ ତ ଏଇଠି ଆମର ଗାଁ ଗହଳିରେ ଆମକୁ କଲ୍ କରିକି ଅର୍ଡର୍ ଦେବାକୁ ପଡ଼େ କିନ୍ତୁ ୱେବସାଇଟରେ ତ ଆମେ ଅର୍ଡର୍ କରିପାରିବୁନି ତ